କୁକୁଡ଼ା ଚାଷ କରିବାକୁ ହେଲେ ନିହାତି କୁକୁଡ଼ାର ଗୋଟିଏ ଘର ଦରକାର ସେ ଘରେ ଚାରି ପଟେ ଜାଲି ଟାଣି ଦେବା କୁକୁଡ଼ାକୁ ଖାଦ୍ୟ ପାଣି ଲାଇଟ୍ ସେଥିରେ ଫ୍ୟାନ ସବୁ ଲଗାଇବା ଦରକାର ନହେଲେ କୁକୁଡ଼ା ବଞ୍ଚିବେନି ଗରମ ହେଲେ କୁକୁଡ଼ା ମରିଯିବେ କୁକୁଡ଼ାକୁ କିଛି କାମୁଡ଼ା କାମୁଡ଼ା କୁମୁଡ଼ି ନକରିବେ ବୋଲି ତାକୁ ଯେମିତି ନିବୁଜ ରଖିବା କୁକୁଡ଼ାକୁ ତାଙ୍କୁ ସଫା ସୁତରା ରଖିବା ତାଙ୍କ ଘର କୁକୁଡ଼ା ଘର ସଫା ସୁତରା ରଖିଲେ ସେ ଭଲରେ ରହିବେ କୁକୁଡ଼ା ବି ବଡ଼ ହେବେ ଅଧିକ କୁକୁଡ଼ା ଯଦି ସେଥିରେ ଜାମ୍ ହୋଇକି ଯଦି ଅଧିକ ରହିଯିବ ସେଥିରେ ବି ମରିଯିବେ କିନ୍ତୁ କୁକୁଡ଼ା ୟୁଟ୍ୟୁବରୁ ଗୋଟିଏ କୁକୁଡ଼ା ଚ୍ୟାନେଲ୍ ଅଛି ସେଥିରୁ ଦେଖିକି ମୁଁ ଏହି କୁକୁଡ଼ା ଚାଷ କରେ